ମୋତେ ସପ୍ତର୍ଷିମଣ୍ଡଳ ଯୋଉଁ ତାରା ଅଛି ସାତଟା ସେଇଟା ମୋତେ ସବୁଠୁ ଆକର୍ଷଣ କରେ କାରଣ ସେଇଟା ଅନ୍ଧାର ସମୟରେ ଗୋଟିଏ ଉଜ୍ୱଳ ଆଲୋକ ପରି ଗୋଟିଏ ଆକାଶରେ ସେଇଟା ଭାସି ଉଠେ ଅନ୍ୟ ତାରାମାନେ ଅଛନ୍ତି କିନ୍ତୁ ସେଇଟା ଟିକିଏ ଅଧିକା ବ୍ରାଇଟନେସ୍ ଥାଏ ତା' କ୍ଷମତା ତାର ଟିକିଏ ଅଧିକ ଥାଏ ତେଣୁ ସେଇଥିପାଇଁ ବହୁତ ଆକର୍ଷଣ ହୁଏ ଯେତେବେଳେ ଆମେ ଛାତ ଉପରେ ଶୋଇଥାଉ ଉପରକୁ ଅନୋଉ ଗୋଟେ କୋସ୍ଚୀନ୍ ମାନେ ଚିନ୍ହ ଭଳିଆ ସେଇଟା ଥାଏ ଯେଉଁଟାକି ସେଇଟା ସବୁ ଯେଉଁ ତାରା ଥାଏ ତାଙ୍କ ମଧ୍ୟରୁ ସେଇଟା ଗୋଟେ ଅନ୍ୟତମ ଆଉ ତା'ପରେ ସେଇ ତାରା ଯେଉଁ ଯେଉଁଟା ପୂରା ଠିକ୍ ମଝିଆ ମଝି ଆମକୁ ଦେଖାଯାଇଥାଏ ଆମେ ଯେଉଁଟା ଦେଖିଲାପରେ ଆମକୁ ଆକର୍ଷଣର ଆକର୍ଷଣ ଲାଗେ ଏବଂ ତା' ସହ ଗୋଟେ ଆପଣ ଯଦି କୌଣସି ଉଁ ବ୍ୟସ୍ତ ଅଛନ୍ତି ଇଏ ଅଛନ୍ତି କିମ୍ବା କୌଣସି ଗୋଟେ ଟେନସନ୍ ଅଛନ୍ତି ଆପଣ ଯଦି ସେଇ ତାରାମାନଙ୍କୁ ଦେଖିଦେବେ ତେଣୁ ସେଇ ସପ୍ତର୍ଷିମଣ୍ଡଳ ତାରାଟା ତୁମକୁ ଗୋଟେ ପୂରା ଆଟ୍ରାକ୍ସନ୍ ଆକର୍ଷଣ କରିଦେବ ଏବଂ ତା' ସହ ସେ ଯେଉଁ ଧୃବତାରା ମଧ୍ୟ ସେଇଟା ଆକର୍ଷଣ କାରଣ ଉତ୍ତର ଆକାଶରେ ସେଇଟା ଉତ୍ତର ଦିଗରେ ଧୃବତାରା ଦେଖାଯାଏ ଖାସ୍ କରି ସେଇ ଗୋଟିଏ ତାରା ଯେଉଁଟାକି ସମସ୍ତଙ୍କୁ ସେଇଟା ଆଲୋକିତ କରେ ଆଉ ସେଇ ତାରାଟା ଯେତେବେଳେ ପଡ଼େ ସେଇଟା ଗୋଟିଏ ତାରାଟା ଆପଣଙ୍କୁ ଲାଗିବ ପୂରା ଯେମତି ଗୋଟେ ବଲ୍ବ ଜଳୁଛି ସେଇଠି ଆକାଶରେ ଯେମତି ବଲ୍ବ ଜଳୁଛି ଲାଗେ ଆଉ ସବୁ ତାରା ମିଞ୍ଜିମିଞ୍ଜି ହେଇ ଜଳୁଥାଏ ସେଇଟା ପୂରା ଉଜ୍ଜ୍ୱଳ ଗୋଟିଏ ତାରା ଟୋଟାଲି ଯେତିକି ସବୁ ତାରା ତା'ଠୁ ବେଶୀ ବ୍ରାଇଟନେସ୍ ଅଧିକା ସିଏ ଦେଇପାରିବ ଆଉ ତାହା ସହିତ ଆମକର ମଧ୍ୟ ସୂର୍ଯ୍ୟଙ୍କର କିରଣ ମଧ୍ୟ ଆମକୁ ଭଲ ଲାଗିଥାଏ ଆଉ ସୂର୍ଯ୍ୟଙ୍କ କିରଣ ଆମପାଇଁ ଦେହପାଇଁ ଯେତିକି ଆବଶ୍ୟକତା ଆପଣ ବହୁତ ଆମ ଦେହପାଇଁ ନିହାତି ଏଇଟା ଆବଶ୍ୟକ ସୂର୍ଯ୍ୟ ନକ୍ଷତ୍ର ହେଲେ ମଧ୍ୟ ସେ ଆମ ସୌରମଣ୍ଡଳର ସେ ଗୋଟେ ଅଂଶ ତ ସେଥିପାଇଁ ଆମକୁ ସୂର୍ଯ୍ୟ ନିହାତି ଆବଶ୍ୟକ ସୂର୍ଯ୍ୟର ଆଲୋକ ଆଉ ସ ଆକର୍ଷଣ ଭିତରେ ସବୁଠୁ ସପ୍ତର୍ଷିମଣ୍ଡଳ ତାରାଗୁଡ଼ିକ ଆକର୍ଷଣ କରେ